ହ୍ୟାଲୋ ଯାଇକା ରେଷ୍ଟୁରାଣ୍ଟ ମୁଁ ଭୁଲବଶତଃ ପୁରୁଣା ଯେଉଁ ଠିକଣା ଦେଇଥିଲି ସେଇ ଠିକଣାରେ ବର୍ତ୍ତମାନ ଉପଲବ୍ଧ ନାହିଁ ଆଉ ନୂଆ ଠିକଣାରେ ମୋର ଯୋଉ ଡ଼ିନର୍ ପାଇଁ ଅର୍ଡ଼ର୍ କରିଥିଲି ଭାତ ଡ଼ାଲି ଆଉ ମାଛ ମାଂସ ଯେଉଁଟା ସେଟା ନୂଆ ଠିକଣାରେ ପହଞ୍ଚେଇବେ ତ ସେ ଠିକଣା ହେଲା ଖରିଆର ପଡ଼ା